ଆମେ ତ ଓଡ଼ିଆ ଲୋକ ଓଡ଼ିଆ ଭାଷା ହେଲା ଆମର ମାତୃଭାଷା ଆଉ ବାହାଘର ପରେ କଲିକତା ଯାଇଥିଲି ବାହାଘର ନହେବା ଆଗରୁକୁ କଲିକତା ଯାଇଥିଲି ବାବାଙ୍କ ସାଙ୍ଗରେ ଯାଇଥିଲି ସେତେବେଳେ ବଙ୍ଗଳା ଶିଖିପାରିନଥିଲି କି କହିପାରିନଥିଲି ବାହାଘର ପରେ ଯେଉଁ ମୋ ସ୍ୱାମୀ ସାଙ୍ଗରେ ଯାଇଥିଲି କଲିକତାରେ ମୋ ଶଶୁର ଥିଲେ ସ୍ୱାମୀ ଥିଲେ ସେଇଠି ରହିଥିଲି ବର୍ଷା ଖଣ୍ଡେ ରହିଥିଲି ସେ ବଙ୍ଗାଳୀଙ୍କ ସାଙ୍ଗରେ ମିଶି ବଙ୍ଗଳା କଥା ଶିଖିଯାଇଥିଲି ବଙ୍ଗଳା ଭାଷା କହେ କିନ୍ତୁ ସବୁବେଳେ ଟିଭି ଆମ ଘରେ ହିନ୍ଦୀ ଭାଷା ମୁଁ ଜମା ହିନ୍ଦୀ କହିପାରେ ନା କି ବୁଝିପାରେ ନା ଏବେବି ଯିଏ ବଙ୍ଗଳା କହିବ ମୁଁ ବଙ୍ଗଳା ବୁଝିଦେବି ତାଙ୍କ ସାଙ୍ଗରେ ବଙ୍ଗଳା କହିଯିବି କିନ୍ତୁ ହିନ୍ଦୀ ଭାଷା ମୁଁ ବୁଝିପାରେ ନା ଇଂଲିଶ୍ ତ ମୋତେ ଜାଣିପାରେ ନା ଲେଖିବି ଯାହା ଜାଣିଥିଲି ଲେଖିଥିଲି ସବୁ ଭୁଲିଗଲିନି ଖୁବ୍ ସପ୍ତମ ଯାକେ ପଢ଼ିଛି ବେଶୀ ପଢ଼ିନି ମାଆ ସପ୍ତମକୁ ପୁରା ବି ଯାଇନି ଜାଣିନି ଇଂଲିଶ୍ ବୟସ ହେଲା ଆଉ